ଯୋଗ କ୍ଲାସ୍ରେ ଯୋଗ ଦେଇଅଛି ଯଦି ଯୋଗ କ୍ଲାସ୍ରେ ମୁଁ ଯୋଗ ଦେଇଥିଲି ତା ପରେ ସେଇ ଅଭିଜ୍ଞତାକୁ ଆସି ମୁଁ ମୋ ଘରେ ନିଜେ ଅଭ୍ୟାସ କରିଲା ପରେ ମୋତେ କିଛି ନିଆରା ଅନୁଭବ ହୋଇଅଛି ଯେପରିକି ମତେ ପୂର୍ବରୁ ବେଶୀ ଭଲ ଭୋକ ନ ଲାଗୁଥିଲା ଏବେ ମୋତେ ଭୋକ ଲାଗିବା ଭଲ ହୋଇଅଛି ଓ ପୂର୍ବରୁ ମୋତେ ମାନସିକ ଭାବେ କନଫ୍ୟୁଜନ୍ ଫିଲ୍ ହେଉଥିଲା ତାହା ବ୍ୟାୟାମ କରିଲା ପରେ ମାନସିକ ଭାବେ ମୋତେ ଭଲ ଲାଗୁ ଅଛି ଓ ଯେତେବେଳେ ମୁଁ ଯୋଗ କରିବା ଆରମ୍ଭ କରିଲି ଘରେ ମୋତେ ଦେଖି ମୋ ପରିବାର ଲୋକମାନେ ମଧ୍ୟ ଯୋଗ କରିବା ଆରମ୍ଭ କରିଲେ ଯାହା ଫଳରେ ମୋର ଘରେ ଏକ ଶୃଙ୍ଖଳତାର ବାତାବରଣ ଭଲ ଭାବେ ହୋଇପାରିଲା ମୁଁ ଜୀବନଶୈଳୀକୁ ଶୃଙ୍ଖଳିତ ଆଡ଼କୁ ନେଇ ପାରିଲି ଓ ଭଲ ଭାବରେ ବ୍ୟାୟାମ କରି ମୋର ଓଜନ ଯାହା କି ପୂର୍ବରୁ ବହୁତ ଅଧିକ ଥିଲା ତାହାକୁ ମୋତେ ଏବେ ଠିକ୍ କରିବାରେ ସାହାଯ୍ୟ ମଧ୍ୟ ମିଳିଲା ବ୍ୟାୟାମ କରିଲେ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଯେମିତି ଲାଗୁଅଛି ମୋତେ ମୁଁ ଅଧିକ କାମ କରିଅଛି